ହ୍ୟାଲୋ

କୁହନ୍ତୁ

କେବେ ଦରକାର

ହଁ ନେଲେ ଯାହା ହେଲେ ଡିସ୍କାଉଣ୍ଟ ହବ ଆଉ କେବେ ନେବେ ଜନ୍ମ କେତେ ଦିନ ଅଛି ଆଜ୍ଞା ହଉ ଠିକ୍ ଅଛି ହେଇଯିବ ଆଜ୍ଞା ଆମର ସବୁ ଫ୍ରେଶ୍ ଜିନିଷ ମିଳିବ ଆମର ଫ୍ରେଶ୍ ଜିନିଷ ମିଳିବ ଏଠି ଆମର ପରିଷ୍କାର ପରିଚ୍ଛନ୍ନ ଆମର ସବୁ ହଁ ଆସନ୍ତୁ କିଛି କଥା ନାହିଁ ଆମର ସବୁ ଫ୍ରେଶ୍ ଜିନିଷ ପରିଷ୍କାର ପରିଚ୍ଛନ୍ନ ମିଳିବ ସବୁ ସଜ ଜିନିଷ ମିଳିବ ଆମର ଥରେ ନେଲେ ଆଉ ଥରେ ନେବାକୁ ଇଚ୍ଛା ହବ ଆମ ଜିନିଷ ଭଲ ସବୁଠୁ ଭଲ ଆମର ସବୁ ଜିନିଷ ମାନେ ଏକ ନମ୍ବର ଜିନିଷ ସବୁ ସବୁ ଯାହା ଚାହିଁବେ ମିଳିବ ଥରେ ନେଇକି ଦେଖନ୍ତୁ ତା'ପରେ କହିବେ ଆଉ ଡିସ୍କାଉଣ୍ଟ ହବ ତା'ପରେ ଆଜ୍ଞା ଆସନ୍ତୁ ଆସିକି ଆଜ୍ଞା ନେଇକି ମ୍ୟାଡ଼ାମ୍ ଦେଖନ୍ତୁ ତା'ପରେ କହିବେ ଆଉ ଯଦି ଆପଣଙ୍କୁ ଦେଖିଯିବେ ଆପଣ ନେଲେ ଡିସ୍କାଉଣ୍ଟ କହିନି ଆଉ ଆପଣ ଆସିିକି ଥର ଦୋକାନ ପତ୍ର ବୁଲିକି ଦେଖିକି ଯାଆନ୍ତୁ ତା'ପରେ ଆପଣଙ୍କୁ ପସନ୍ଦ ହବ ନବ ସେଇଟା କହିବେ ନା ଆପଣ ଆଗ ଆସନ୍ତୁ ଟେଷ୍ଟ କରନ୍ତୁ ତା'ପରେ ଦେଖନ୍ତୁ ନା ନା ଆମର ବଡ଼ ଯେମିତି ମାନେ ଥାଏ ସମସ୍ତ ଠୁ ଆମର ଟିକେ ଭଲ କ୍ୱାଲିଟିରେ ମିଳିବ ଆମର ନା ଡିସ୍କାଉଣ୍ଟ ଅଛି ଆପଣ ନେଲେ ଦେଖିବେ ମାନେ ଯେଉଁଟା ଜିନିଷ ଶହେ ଟଙ୍କା ଲାଗିଲା କଥାରେ ଆମର ଅଶୀ ଟଙ୍କା ଲାଗିବ କୋଡ଼ିଏ ଟଙ୍କା ଡିସକାଉଣ୍ଟ ହବ ଏଇଭଳିଆ ଟାଇପ୍ର ହବ ହଉ ଆଜ୍ଞା ଆପଣ ଆସିକି ଆଗେ ନିଅନ୍ତୁ ନେଲେ ଦେଖିଲେ ବୁଲିଲେ ଚାଖିଲେ ତା'ପରେ ଆପଣ ଜାଣିବେ ଯେ ଭଲ ମନ୍ଦ କହିବେ ଆପଣ ଆଗେ ଥରେ ଟେଷ୍ଟ କରିକି ଦେଖନ୍ତୁ ଥରେ ଅଧେ ନିଅନ୍ତୁ ଆସିକି ଦେଖନ୍ତୁ ହଁ ଆପଣଙ୍କ ଥରେ ନେଲେ ହଁ ହଁ ଆଗକୁ ହଁ ହଁ ହଁ ଆଗକୁ ଆଉ ଥରେ ଥରେ ନେଲେ ପଚାଶ ଥର ନେବାକୁ ଇଚ୍ଛା କରିବେ ମୋର ରସଗୋଲା ଅଛି ଛେନାପୋଡ଼ ଅଛି ମୁଡ଼କି ଅଛି ରସମଲେଇ ଅଛି ରସାବଳି ଅଛି ଯାହା ଚାହିଁବେ ଭେରାଇଟିରେ ଅଛି ଆଜ୍ଞା ଆଜ୍ଞା କିମ୍ ଅଛି ଷ୍ଟିମ୍ ଅଛି ପୋଡ଼ ଅଛି ସନ୍ଦେଶ ଅଛି ଆପଣ ଯାହା ଚାହିଁବେ ନେଇପାରିବେ ଆଜ୍ଞା ନେଇପାରିବେ ହଁ ଆପଣ ଡାକନ୍ତୁ ମୁଁ ଲେଖୁଛି ଆଜ୍ଞା

ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଅଛି ସବୁ ଯାହା ଚାହିଁବ ଅଛି ପରା କହୁଛି ଯାହା ଚାହିଁବ ଅଛି

ହଁ ସାତଟା ନା ସାତଟା ହେଲା ଆପଣ ଆଗେ ଆସନ୍ତୁ ବୁଲିକି ଦେଖନ୍ତୁ ତା'ପରେ ନେଇକି ଯାଆନ୍ତୁ ତା'ପରେ ଦେଖିବେ ନା ନା ଫୋନ ପେ'ରେ କାହିଁ ଦେବେ ଆପଣ ଆସିଲେ ଦେବେ ଫୋନ ପେ କାହିଁ ଦେବେ ଆପଣ ଆସନ୍ତୁ ଦେଖନ୍ତୁ ତା'ପରେ ନେଇକି ଗଲେ ଆପଣ ଯାହା ଦେବେ ଆଜ୍ଞା ହଉ ହଉ ରଖ ଆଜ୍ଞା